ଆମ ମୋର ପ୍ରିୟ ହେଉଛି ରାମାୟଣ ମହାଭାରତ ବହି ଶୁଣିବା ପାଇଁ ଭଲ ଲାଗେ ଆମ ଜେଜେମାଁ ବୁଢ଼ାବାପାମାନେ ଗପ ପଢ଼ିବା ପାଇଁ ଭଲଲାଗେ ଶୁଣିବା ପାଇଁ ଭଲ ଲାଗେ ଏବେ ତ ଲୋପ ଆସ୍ତେ ଆସ୍ତେ ପାଇଗଲାଣି ସେଇ ଜିନିଷ ଗୁଡ଼ା ଆଉ ଶୁଣିବାକୁ ପାଉନୁ ଆଉ ବି ବୁଢ଼ାବୁଢ଼ୀମାନେ ଆଉ ଭାଗବତ ଯାହା ଟୁଙ୍ଗୀରେ ଯାହା ବସୁଛନ୍ତି ହେଟି ଶୁଣୁଛନ୍ତି ଭଲଲାଗେ ଓଡ଼ିଆ ଅନୁବାଦ ଉପବାଦ ଅଛି ପୂର୍ବପୁରୁଷ କଥା ସବୁ ଜାଣୁଛୁ ଶୁଣୁଛୁ ସେଇ ଜିନିଷ ପାଇଁ ଏଥିପାଇଁ ବହୁତ ଭଲ ଲାଗେ ଆଉ